ଓଡ଼ିଶାର ସ୍ଥାନୀୟ ଖାଦ୍ୟ ଖାଇବା ପାଇଁ ଶୀର୍ଷ ସ୍ଥାନ ଗୁଡ଼ିକ ହେଲା ଢାବା ଓଡ଼ିଶା ବିଭିନ୍ନ ହୋଟେଲ୍ କିମ୍ବା ରେଷ୍ଟୁରାଣ୍ଟ୍ ଏହି ଜାଗା ମାନଙ୍କରେ ଆମମାନଙ୍କୁ ଭଲ ଭଲ ଖାଇବା ମିଳିଥାଏ ଯେତେବେଳେ ଏହି ଜାଗାକୁ ନିଜେ ଯାଉ ସେତେବେଳେ ଆମେମାନେ ଏହି ଜାଗା ଗୁଡ଼ିକରୁ ବିଭିନ୍ନ ପ୍ରକାର ଖାଦ୍ୟ ଅର୍ଡ଼ର୍ କରିଥାଉ ଏବଂ ଭଲରେ ମଧ୍ୟ ଖାଦ୍ୟ ଖାଇଥାଉ